ଗୋଟିଏ ଅର୍ଡ଼ର ସଫଲ ହୋଇଛି କି ନା ନାହିଁ ଯାଞ୍ଚ କରିବା ପାଇଁ ମୁଁ ନିଜେ ଖାଦ୍ୟ ଅର୍ଡ଼ର ପେମେଣ୍ଟ କରିଛି କି ନା ନାହିଁ ତାହା ସଫଲ ହୋଇଛି କି ନାହିଁ ସୁନିଶ୍ଚିତ ହବା ପାଇଁ ମୁଁ ଡେଲିଭରି ଏଜେଣ୍ଟକୁ ପଚାରିବି ନ ନତବା ନିଜେ ୱେବସାଇଟ୍କୁ ଯାଇ ସେହି ଲିଙ୍କରେ ମୁଁ ଚେକ୍ କରି ପେମେଣ୍ଟ ସଫଲ ହୋଇଛି କି ନା ନାଇଁ ତାହା ଜାଣି ମୁଁ ନିଜେ ଯାଞ୍ଚ କରିନେବି